ଆଜ୍ଞା ମୁଁ ଫ୍ଲିପକାର୍ଟ୍ କଷ୍ଟମର କେୟାରରୁ କହୁଥିଲି ଆପଣଙ୍କର ଯଦି କୌଣସି ସୂଚନା ଜାଣିବାର ଅଛି କିମ୍ବା କୌଣସି ପ୍ରଡ଼କ୍ଟ ବିଷୟରେ ଅଭିଯୋଗ କରିବାର ଅଛି କିମ୍ବା ଟ୍ରାକ୍ କରିବାର ଅଛି ଆପଣ ମୋତେ ଜଣାଇପାରିବେ ଆଜ୍ଞା ସେଇଟା ଖୋଲାଅଛି ମାନେ ଆପଣ ପାର୍ସଲ୍ଟା ଖୋଲାଅଛି ବୁଝୁଚି କିନ୍ତୁ ଜିନିଷଟା ପୁରୁଣା ନା ନୂଆ ମାନେ ଏକ୍ସଚେଞ୍ଜ ହେଲାପରି ଲାଗୁଛି କି ଆଜ୍ଞା ମୁଁ ବୁଝିପାରୁଛି ଆପଣଙ୍କର ଯେଉଁ ଅସୁବିଧା ହେଉଛି ତ ଏପରି ଅସୁବିଧା ତ ହୁଏନି କିନ୍ତୁ ମୁଁ ସେଲରଙ୍କ ସହିତ ନିଶ୍ଚୟ କଣ୍ଟାକ୍ଟ କରିବି ଯେ ଏପରି ଅସୁବିଧା କାହିଁ ହେଲା ପୂର୍ବରୁ କାହିଁ ଖୋଲା ହେଲା ଆଉ

ତା'ହେଲେ ବି ସେ ବିଷୟରେ ନିଶ୍ଚୟ କିଛି ନା କିଛି ଷ୍ଟେପ୍ ନିଆଯିବ ତ ଆପଣ ଏବେ ସେ ପ୍ରଡ଼କ୍ଟଟିକୁ କ'ଣ କରିବାକୁ ଚାହାଁନ୍ତି ଆପଣ ଏବେ ରିଟର୍ନ କରିବେ ନା ଏକ୍ସଚେଞ୍ଜ ମାରିବାକୁ ଚାହାଁନ୍ତି ଆଜ୍ଞା ଦେଖନ୍ତୁ ଆପଣ ଯେଉଁଟାକୁ ଅର୍ଡ଼ର କରିଥିଲେ ସେ ସମୟରେ ଅଫର୍ ଥିଲା ତ ସେଥିପାଇଁ ପାଞ୍ଚ ପରସେଣ୍ଟ ଅଫର୍ରେ ଆସିଥିଲା କିନ୍ତୁ ଏବେ ସେ ଅଫର୍ଟା ଯେହେତୁ ନାହିଁ ତ ଆପଣଙ୍କୁ ଏବେ ଟିକିଏ ମହଙ୍ଗା ପଡ଼ିବ ତ ଆପଣ କ'ଣ ପାଞ୍ଚ ପରସେଣ୍ଟ ଅଧିକ ଦବାପାଇଁ ରାଜି ଅଛନ୍ତି ନହେଲେ ଆପଣ ଆଉ ଗୋଟେ ପ୍ରଡ଼କ୍ଟବି କିଣିପାରିବେ ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ଏଇ ଆପଣଙ୍କ ତରଫରୁ ଅର୍ଡ଼ର କରିଦେଉଛି ମାନେ ଏକ୍ସଚେଞ୍ଜ କରିଦେଉଛି ତ ଆପଣଙ୍କର ଯେଉଁ ଅସୁବିଧାଟା ହୋଇଛି ତାକୁ ନିଶ୍ଚୟ ସେ ପ୍ରୋବ୍ଲେମଟିକୁ ରିପୋର୍ଟ କରାଯିବ ସେଲରଙ୍କୁ ଜଣାଯିବ ଏବଂ ଡେଲିଭରି ବଏର ବଏ ପକ୍ଷରୁ ବି ଯଦି କିଛି ଅସୁବିଧା ହୋଇଥାଏ ତା'ହେଲେ ସେଇଟା ପାଇଁ ବି ଆକ୍ସନ୍ ନିଆଯିବ ତ ଆପଣ ଆଉକିଛି ଅସୁବିଧା ଅଛି କି ଯେମତିକି ଆପଣ ଯେଉଁ ବ୍ୟାଗ୍ଟି ଅର୍ଡ଼ର କରିଥିଲେ ସେଥିପ୍ରତି ଆପଣ ସନ୍ତୁଷ୍ଟ ତ ଆଜ୍ଞା ଏବେ ଆପଣଙ୍କୁ ଗୋଟେ ମେଲ୍ ଯିବ କଷ୍ଟମର କେୟାରର ରିଭ୍ୟୁ ପ୍ରତି ତ ଆପଣ କେଉଁ ଭଳିଆ ଲାଗିଲା ଏଇ କଲ୍ଟି ତାକୁ ନିଶ୍ଚୟ ରେଟିଂ ଦେବେ ସେଥିରେ ଆଜ୍ଞା ଧନ୍ୟବାଦ